ମୋର ଫୋନ ନମ୍ବର ବଦଳି ଯାଇଥିବାରୁ ମୋର ବର୍ତ୍ତମାନର ସ୍ଥିତି ବହୁତ ଖରାପ ଚାଲିଛି କାହିଁକିନା ମୋର ଯେଉଁ ଫୋନ ନମ୍ବରଟି ବଦଳି ଯାଇଛି ସେହି ଫୋନ ନମ୍ବର ମୋର ସ୍କୁଲ ଡକୁମେଣ୍ଟରେ କାଷ୍ଟ ସାର୍ଟିଫିକେଟ୍ ରେସିଡ଼େଣ୍ଟ କାର୍ଡ଼ ଓ ମୋ ଇନକମ୍ ସାର୍ଟିଫିକେଟ୍ରେ ସେ ନମ୍ବରଟି ଅଛି ମୋର ଆଧାର କାର୍ଡ଼ ପାସବୁକ୍ ପାନ କାର୍ଡ଼ ରେ ବି ସେହି ନମ୍ବର ଅଛି ସେହି ଫୋନ ନମ୍ବରରେ ମୋର ଫୋନ ପେ ମଧ୍ୟ ଅଛି ଫୋନ ପେ ମଧ୍ୟ ବନ୍ଦ ହୋଇଯାଇଛି ମୁଁ ମୋର ଫୋନ ନମ୍ବର ବଦଳି ଯାଇଛି ମୋର ଫୋନ ନମ୍ବରଟିକୁ କରିବା ପାଇଁ ପିଏମ୍କେଭିୱାଇକୁ ଅନୁରୋଧ କରୁଛି ଯେ ମୋର ଫୋନ ନମ୍ବର ପାଇଁ ମୁଁ ରିକ୍ୱେଷ୍ଟ କରିଛିି ଯେ ସିଷ୍ଟମ୍ ଅପଡ଼େଟ୍ କରିବାର ଆବଶ୍ୟକତା ପାଇଁ ରିକ୍ୱେଷ୍ଟ କରିଛି